ହ୍ୟାଲୋ କିଏ କହୁଥିଲେ ମୁଁ ଆସିଛି ଏବେ ଆଉ ହଉ କ'ଣ କହୁଛନ୍ତି

ଦୋକାନ ଆପଣ ଲସ୍ ହେଉଛି ଯଦି ଆପଣ ବାଙ୍ଗାଲୋର ପଳାଇ ଆସନ୍ତୁ ବାଙ୍ଗାଲୋରରେ ବଢ଼ିଆ ଚାଲିଛି ସବୁ ଦୋକାନ କହିବେ ଯଦି ମୁଁ ଆଜ୍ଞା ଆଉ ବରା ତ କରିବେ ଯଦି ବଢ଼ିଆ ସେଠି ମାନେ ବରା ପାଇଁ ଲୋକ ଅଣ୍ଡାଳୁଛନ୍ତି ପାଉନାହାନ୍ତି ଯଦି ଆସିବେ କହିବ ମୁଁ ଜାଗା ଫାଗା ଗୋଟେ ବୁଝିବି ବଢ଼ିଆ ଚାଲିବ କ୍ୟାଣ୍ଟିନ୍ ଗୋଟେ କଲେ ଲସ୍ ହେଉଛି ଏଠି ଆମର ଇ ଖାଲି ଆଉ ଲସ୍ କରିକି କାଇଁ ଦୋକାନ କରୁଛନ୍ତି ଲସ୍ କରି କଲେ ଆପଣ ତ ଲସ୍ରେ ଲସ୍ରେ ପଇସା ଇଏ କରିବେ ଗୋଟେ କଥା କରନ୍ତୁ ଆପଣ ଯଦି ଆସିବା କଥା ହେଉଛି ମୋତେ ଯୋଗାଯୋଗ କରନ୍ତୁ ଫୋନ୍ ମୁଁ ଗୋଟେ ବୁଝିଲି ଜାଗା ଗୋଟେ ବୁଝିକି କଣ୍ଟାକ୍ଟ ଦେବି ତେଣୁ ଆସିକି ନିଜେ ଆଗେ ଦେଖିବେ ଦେଖି ଆଜ୍ଞା ହଁ ତେଣୁ ଓ ହୋ ତେଣୁ କରି ନା ନା ଏଠି ଆମର ଟିକେ ଦୋକାନ ସଂଖ୍ୟା କମ୍ ରେଷ୍ଟ୍ରିକସନ କମ୍ ତେଣୁକରି ଯେଉଁ ଦୋକାନ ଦେଖିଲେ ଏଇଠି ଭଲ ଚାଲିବ ଆଉ ଏଠି ବି ଅଧିକ ରେଟ୍ରେ ବିକ୍ରି ହେଉଛି ମାନେ ଯେଉଁ ବରା ତମେ କହୁଛ ସେଠି ବିକ୍ରି ହଉନି ଏଠି କିନ୍ତୁ ଅଧିକ ପଇସାରେ ବିକ୍ରି ହଉ ଦୁଇ ପଇସା ବାହାରିବ ଲାଭ ଭଲ ବାହାରିବ ତେଣୁ କରି ହଉ ଦେଖିବା ମୁଁ ତ ଟିକେ ବ୍ୟସ୍ତ ରହୁ ତଥାପ ମୁଁ ଟିକେ ବୁଝିବି ବୁଝିବି ବୁଝିକିିନି ଗୋଟେ ଭଲ ଜାଗା କେଉଁଠି ପାଇଲେ ପରିବେଶ ମୁଁ କହିବି ଯେଉଁଠି ଦୋକାନ ଭଲ ଚାଲିବ ହଁ ହୁଁ

ଦେଖିବା ମୁଁ ଟିକେ ବୁଝେଁ ଏଠି ତ ଦୋକାନ ଅଛି ଚାଲିଛି ଭଲ କିନ୍ତୁ ତାଙ୍କ ଯାଇଁ ଟିକେ ଭଲ ଶୁଣ ଏଠି ଯେଉଁ ଦୋକାନ ଅଛି ଯେଉଁ କ୍ୱାଲିଟି କରୁଛନ୍ତି ତାଙ୍କ ଯାଇଁ ଟିକେ ଭଲ କ୍ୱାଲିଟି ଯଦି କରିବେ ଲୋକମାନଙ୍କୁ ସଫା ସୁୁତୁରା ରଖିବେ ତେଣୁ କରି ଦୋକାନଟା ଠିକ୍ ଚାଲିବ ମୁଁ ଭାବୁଛି ତେଣୁ କରି ସେଠି ଏଠି ଲସ୍ ହବାର ପ୍ରଶ୍ନ ଏୟା ହେଉଛି କଥା ଲସ୍ ହବ ନାହିଁ କିନ୍ତୁ ଆସିକି ଆପଣ ଜାଗାଟାକୁ ଟିକେ ଦେଖିଗଲେ ବି ଭଲ ହଅନ୍ତା ତାପରେ ଷ୍ଟଲ୍ ପକାଇବାକୁ ବି ଭଲ ହଅନ୍ତା ଓ ହଁ ଓ ହଁ ଓ କେତେ କ'ଣ ରେଟ୍ ପଡ଼ିବ ସେଇଟା ତାଙ୍କଠୁ ବୁଝି ବୁଝି ତାଙ୍କ ତାଙ୍କର ସବୁ ଏକାଥରେ ସୁବିଧା ଥିବା ଦରକାରେ ଓ ହୋ